ସିଲେଇ ମୋ ଜୀବନକୁ ବହୁତ ପ୍ରଭାବିତ କରିଛି ମୁଁ ଏଥିରୁ ମଧ୍ୟ ଟଙ୍କା କିଛି ରୋଜଗାର କରିପାରୁଛି ସୁତା ତାର ସହିତ କାମ କରିବା ପାଇଁ ମୋତେ ବହୁତ ଭଲ ଲାଗେ ମୁଁ ଦିନକୁ